ଆମର ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରାଣୀ ଚିକିତ୍ସକ ଅଛନ୍ତି ଯଥା ସେମାନେ ଯେକୌଣସି ସ୍ତରରେ ମଧ୍ୟ ରା ଦିନରାତି ସେମାନେ ସେମାନଙ୍କ ଯେ କାର୍ଯ୍ୟନିର୍ବାହିରୁ କିଛି ସମୟ କାଢ଼ି ରୋ ଗୋରୁଗାଈ ଛେଳି ମଇଁଷି ଇତ୍ୟାଦିଙ୍କର ସେବା କରୁଛନ୍ତି ସେମାନଙ୍କୁ ଆକଚୁଆଲି ସେମାନେ ଆମର ଚିରନମସ୍କ ନମସ୍ୟ ଏବଂ ସେଥିରେ ପଶୁପକ୍ଷୀମାନଙ୍କର ସୁସ୍ଥ ରହିବାପାଇଁ ସେମାନେ କିଛି ସେଫ୍ଟି ମେଜର୍ ନେଉଛନ୍ତି ସେମାନେ ଗାଈ ଯଥା ଗାଈ ଛେଳି ମଇଁଷି ଏମାନଙ୍କର ଇନ୍ସୁରାନ୍ସ୍ କରାଉଛନ୍ତି ସେମାନଙ୍କର ଆଧାରକାର୍ଡ଼ ଭଳି ଗୋଟେ ବୋର୍ଡ଼ ବାହାର କରୁଛନ୍ତି ସେମାନଙ୍କର ଯଥା ଯେକୌଣସି ସ୍ତରରେ ମଧ୍ୟ ଇଞ୍ଜେକ୍ସନ୍ କୌଣସି ଫାଟୁଆରୋଗ କିମ୍ବା ଅନ୍ୟାନ୍ୟ ରୋଗପ୍ରତି ସେମାନେ ଆଗରୁ ସଚେତନ ହୋଇ ଟୀକା ମଧ୍ୟ ଦେଉଛନ୍ତି ଶେଷଥର ପାଇଁ ଆମର ଏଇ ଯଥା ମାସରୁ ଦେଢ଼ମାସ ଭିତରେ ଗାଈମାନଙ୍କୁ ସର୍ବୋଚ୍ଚ ଯାଞ୍ଚ କରାଯାଇଥିଲା କାହାଧିଏରେ କେଉଁରୋଗ କ'ଣ ଅଛି ଛେଳିମଇଁଷି ଇତ୍ୟାଦି ମଧ୍ୟରେ ଏବଂ ପଶୁମାନଙ୍କ ସ୍ୱାସ୍ଥ୍ୟପାଇଁ ସେମାନେ ସରକାରୀ ସହାୟତା ପାଇଁ ଖର୍ଚ୍ଚ କରନ୍ତି ତା'ମଧ୍ୟରେ ଗାଈ ପ୍ରତି ଗୋରୁଗାଈ ପିଛା ତିନିରୁ ଚାରିହଜାର କି ପାଞ୍ଚହଜାର ଟଙ୍କା ଖର୍ଚ୍ଚ କରନ୍ତି